ହ୍ୟାଲୋ ମୁଁ ପ୍ରଥମେ ଜଳରେ ପହଁରିବା ଶିଖିନଥିଲି ସେ ସମୟରେ ମୋର ସାଙ୍ଗମାନେ ଆସି ମୋତେ ପହଁରିବା ଶିଖାଇ ଦେଲେ ଓ ସେଥିରେ ମୁଁ ଜାଣିଲି ଯେ ଏମିତି ପହଁରାଯାଏ ତେଣୁ ମୁଁ ସେହି ସମୟରେ ଧୀରେ ଧୀରେ କରି ମୁଁ ମୋ ସାଙ୍ଗମାନଙ୍କ ସହିତ ମୁଁ ମୋ ସାଙ୍ଗମାନଙ୍କ ସହିତ ପହଁରିବା ଶିଖି ଜାଣିଲି ତା'ପରେ ମୁଁ ପହଁରି ପହଁରିକି ଯେଉଁ ଯେ ପହଁର ସାମଗ୍ରୀ ବି ମୋତେ ଉପଲବ୍ଧ ହେବା ମୁଁ ଦେହ ବିଷୟରେ ଲାଗିଥାଏ ଓ ଇନ୍ଦ୍ରୀୟ ଇନ୍ଦ୍ରୀୟ ପ୍ରଶାସ ମାନ କରି ଦେହ ବହୁତ ଭଲ ଲାଗିଥାଏ ତେଣୁ ମୁଁ ସେଇଠି ସେଇଠି ମୁଁ ଆରମ୍ଭ କଲି ଯେ ମୁଁ ପହଁରିବା ଶିଖିକି ମୋର ଇନ୍ଦ୍ରୀୟ ମାନଙ୍କୁ ମୁଁ ନିଶ୍ୱାସ ମାନଙ୍କୁ ମୁଁ ମୋ ତାକ ବା ଚେଷ୍ଟା କରି ବହୁତ ଭଲ ରଖିବି